ହ୍ୟାଲୋ ଭାଇ ଫ୍ଲିପ୍କାର୍ଟରୁୁ କହୁଛନ୍ତି ହଁ ମୁଁ ଅର୍ଡ଼ର୍ କରିଥିଲି ଦଶଟା ଜିନିଷ ଆଉ ମୁଁ ସେ ଭିତରୁ କିଛି ଜିନିଷ ପାଉନି ମୋର ସାତଟି ଜିନିଷ ଆସିଛି ଆଉ ତିନୋଟି ଆସିନି କେଉଁଠି ରହିଯାଇଛି ଦେଖନ୍ତୁ ଟିକେ ଆପଣ ହଁ ହଁ ମୁଁ ଦଶଟା ହିଁ କରିଥିଲି ଦଶଟା ଭିତରୁ ସାତଟିଏ ଆସିଛି ଆଉ ମୋର ଯାହା ଅତି ଆବଶ୍ୟକ ସେ ଜିନିଷ ଗୁଡ଼ାକ ହିଁ ମୋର ଆସିନି ହଁ ଆପଣ ଦେଖନ୍ତୁ ଯେମିତି ହେଲେ ବି ମୋର ଖୋଜିକି ଦିଅନ୍ତୁ ସେଗୁଡ଼ାକ ମୋର ଅତି ଆବଶ୍ୟକ ମୋର ଆବଶ୍ୟକ ଥିଲା ବ ବୋଲି ତ ମୁଁ ଅର୍ଡ଼ର୍ କରିଥିଲି ନା